ବର୍ତ୍ତମାନ ଯୁଗରେ ସୋସିଆଲ ମିଡ଼ିଆ ଏକ ମାଧ୍ୟମ ଯାହା ଲୋକମାନଙ୍କୁ ସଚେତନ ଏବଂ ଏକ ନୂଆ ଦିଗଦର୍ଶନ ଦେଇଥାଏ ତେଣୁକରି ଯେଉଁମାନେ ସୋସିଆଲ ମିଡ଼ିଆ ବ୍ୟବହାର କରୁଛନ୍ତି ମୁଁ ତାଙ୍କ ପାଇଁ ବହୁତ ଗର୍ବିତ କାହିଁକିନା ମୁଁ ଜଣେ ସୋସିଆଲ ମିଡ଼ିଆ ବ୍ୟକ୍ତି ମୋର ସବୁ ପୋଷ୍ଟ ଇନଷ୍ଟାରେ ହେଉ କିମ୍ବା ଟ୍ଵିଟରରେ ହେଉ କିମ୍ବା ଫେସବୁକରେ ହେଉ

ଶିକ୍ଷା ପ୍ରଦାନ କରିବାରେ ସହାୟକ ହୋଇଥାଏ ଏହିପରି ଭାବରେ ବିଭିନ୍ନ ପ୍ରକାରର ଆନୁଷ୍ଠାନିକ କାର୍ଯ୍ୟକ୍ରମ ହେଉ କିମ୍ବା ସ୍କୁଲ କଲେଜ କାର୍ଯ୍ୟକ୍ରମ କିମ୍ବା ଅନ୍ୟ ଅନ୍ୟ ପ୍ରୋଗ୍ରାମ ଗୁଡ଼ିକର ମଧ୍ୟ ମୁଁ ଭିଡ଼ିଓ ସେୟାର କରିଥାଏ ଯାହା ଲୋକମାନଙ୍କୁ ମନକୁ ଛୁଇଁଥାଏ ଏବଂ ମୋତେ ମଧ୍ୟ ଏହା ବହୁତ ଆନନ୍ଦିତ ଲାଗିଥାଏ